ମୁଁ ମୋ ପରିବାର ସହିତ ମନୋରଞ୍ଜନ ଅନୁଯାୟୀ ଟିଭି ଦେଖିବା ପାଇଁ ଅଧିକ ପସନ୍ଦ କରେ ଏବଂ ମୋର ବନ୍ଧୁ ମାନଙ୍କ ସାଥିରେ ତାଶ ଖେଳିବା ପାଇଁ ଓ ସଙ୍ଗୀତ ଶୁଣିବା ପାଇଁ ପସନ୍ଦ କରିଥାଏ ଏହା ଦ୍ୱାରା ମୁଁ ନିଜେ ନିଜ ମନକୁ ମନୋରଞ୍ଜନ କରିବା ସହିତ ସେମାନଙ୍କର ମନୋରଞ୍ଜନ ହୋଇଥାଏ